ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ସେବା ସାମାଜିକ ସମର୍ଥନ ଏବଂ ସମ୍ମାନ ଦୃଷ୍ଟିରୁ ଜିଲ୍ଲାରେ ବୃଦ୍ଧ ଜନସଂଖ୍ୟା ସମ୍ମୁଖୀନ ହେଉଥିବା ମୁଖ୍ୟ ଆହ୍ୱାନ ଏବଂ ସୂଚକ ଗୁଡ଼ିକ ହେଲା ବୟସ ବୃଦ୍ଧି ବୟସ ଆମେ ଠିକ୍ ଭାବରେ ବୟସର ବୃଦ୍ଧି ନେଇପାରୁନେ ଏବଂ ଯତ୍ନବାନ ମଧ୍ୟ ହେଉନେ ଆମ ଯେଉଁ ବୟସରେ ଯାହା କରିବା କଥା ତାହା ମଧ୍ୟ କରୁନେ ବୟସର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ବି ବହୁତ

ଲୋକ ମରୁଛନ୍ତି ଏବଂ ନିଶା ସେବନ ଦ୍ଵାରା ବହୁତ ରୋଗଗ୍ରସ୍ତ ମଧ୍ୟ ହେଉଛନ୍ତି ଆମେ ତେଣୁ ଆମେ ତେଣୁ ଆମେ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଏହାକୁ ଆମେ କିପରି ନିଶା ସେବନକାରୀ ମାନଙ୍କୁ ନିଶା ସେବନକାରୀ ମାନଙ୍କୁ ଏଥିପ୍ରତି ବାରଣ କରିପାରିବା ସେଥିପ୍ରତି ଧ୍ୟାନ ଦେବା ଦରକାର ଆମର ନିଜ ବୟସ ଅନୁସାରେ ଆମେ ଯେତିକି ଯତ୍ନବାନ ହେବା କଥା ସେତିକି ହେଉ ନାହିଁ ସେଥିପାଇଁ ଆମେ ଗୁରୁତ୍ୱ ଦେବା ଆବଶ୍ୟକ